ଆଜିକାଲି ବହୁତ ଗୁଡ଼ିଏ ସନ୍ତରଣକାରୀମାନେ ସନ୍ତରଣ ଉପରେ ଜାଣିବା ପାଇଁ ସେମାନେ ସନ୍ତରଣକୁ ଶିକ୍ଷା ଗ୍ରହଣ କରନ୍ତି ଏବଂ ଯେଉଁମାନେ ନୂଆ ନୂଆ ଶିକ୍ଷା ଗ୍ରହଣ କରନ୍ତି ସେମାନେ ବହୁତ ଗୁଡ଼ିଏ ଭୁଲ କରିଥାନ୍ତି ସେମାନେ ଆଗରୁ ସନ୍ତରଣ ବିଷୟରେ କିଛି ଜାଣିନଥିଲେ ସେମାନେ ଶିଖିବାରେ ବହୁତ ଲେଟ୍ ହୁଏ ଏବଂ ବହୁତ ଭୁଲ ମଧ୍ୟ କରନ୍ତି ପ୍ରଥମ ଭୁଲ୍ ହେଉଛି ସେମାନେ ପାଣିକୁ ଭୟ କରନ୍ତି ପାଣିକୁ ଭୟ କରିଦେଲେ ଆମେ ଅଧା ସନ୍ତନଣରେ ହାରିଯିବା ତେଣୁ ପାଣିକୁ ଭୟ କରିବା ଉଚିତ ନୁହେଁ ମାନେ ଯେଉଁଠାରେ ଆମେ ସନ୍ତରଣ ସେ ବିଷୟରେ ପ୍ରଥମେ ଜାଣିବା ନିହାତି ଦରକାର ଯେ ସେ ଅଞ୍ଚଳରେ ବା ଆମେ ଯଦି ନଦୀରେ ଗାଧଉଛୁ ପଥର ଅଛି କି କିମ୍ବା କୌଣସି ଜୀବଜନ୍ତୁ ଅଛନ୍ତି କି କୁମ୍ଭୀର କିମ୍ବା ସେମିତି କୌଣସି ମାଛ ଅଛନ୍ତି ଯେମିତି ଆମକୁ ଆଘାତ ଦେବେ ସେମିତି ଅଛନ୍ତି କ'ଣ ପ୍ରଥମେ ଜାଣିବାକୁ ପଡ଼ିବ ତାପରେ ଆମେ ପହଁରିବା ଦେଖିବା ଅଛି ଯେ ଆମ ଦେହ ପାଣି ସହିତ ପୁରା ସମାନ୍ତରଭାବରେ ରହିବା ଉଚିତ୍ ଯଦି ଆମେ ପହଁରିଲା ବେଳେ ଆମ ଗୋଡ଼ ଆଉ ମୁଣ୍ଡ ଉପର ତଳରେ ରହିବା ତେବେ ଆମେ ପହଁରି ପାରିବାନି ଆମେ ବୁଡ଼ିଯିବା ତେଣୁ ସବୁବେଳେ ପହଁରିବା ସମୟରେ ପାଣି ସହିତ ଆମ ଦେହ ପୁରା ସମାନ୍ତରଳଭାବରେ ବା ସମାନଭାବରେ ରହିବା ନିହାତି ଦରକାର ଏହାଦ୍ୱାରା ଆମେ ଶୀଘ୍ର ଶୀଘ୍ର ପହଁରି ପାରିବା ଏବଂ ଆମେ ପହଁରିବାରେ ଶୀଘ୍ର ଆମେ ପାରଦର୍ଶତା ଲାଭ କରିପାରିବା